ଡ୍ରାଇଭର୍ର ହେନ୍ତା କିଛି ମିସ୍ବିହେବ୍ ବହୁତ୍ ଭଲ୍ ବିହେବ୍ କରୁସନ୍ ଆଉ ତାଙ୍କର ବିହେବ୍ ଲାଗି ମୁଇଁ ବହୁତ୍ ଜାଗା କେ ଯାଇଛେଁ ଆଇଛେଁ ଆଉ ମାନେ ତାଙ୍କର ସାଙ୍ଗେ ମୁଁ ଭଲ ଫ୍ରେଣ୍ଡ୍ଲି ରହିସି ତାଙ୍କର ହେତ୍ ବିହେବ୍ ଲାଗି ମୋତେ ଭଲ୍ ଲାଗ୍ସି ବଡ଼ ଭାଇ ହିସାବେ ତାହାକୁ ମାନେ ହେନ୍ତା ମୋର ମନକୁ ଫିଲିଙ୍ଗସ୍ ଆସିବ ମୁଇଁ ହେନ୍ତା ମାନ୍ସି ଆଉ ତାଙ୍କର ଅଲଗା କିନ୍ ନୂଆ ଜାଗାକେ ବି ଆମେ ଯଦି ହେ ଯାଇ ତେସୁ କି ସେମାନେ ଯଦି ଯେଉଁ ଭିତରେ ବି ସେନି ଲୋକମାନେ ବି କାହାକୁ ପ୍ରଶଂସା କରୁ ଥିବେ ଏ କାହାକୁ ଆପ୍ରିସିୟେଟ୍ କରୁ ଥିବେ ତାହା ପରେ ତାଙ୍କର ବିହେବ୍ ଏନ୍ତା ସେମାନେ ଲୋକ ସଙ୍ଗେ ମିଶି ପାରୁସନ୍ କମ୍ୟୁନିକେଟ୍ କରି ପାରୁସନ୍ ଭଲ୍ ବିହେବ୍ ଦେଖାଇ ପାରୁସନ୍ ଆଉ ହେନ୍ତା କିଛି ମାନେ ମିସ୍ବିହେବ୍ ତ ତାଙ୍କର କିଛି ହେନ୍ତା କିଛି ନ କହିବାର ସେ ସେନ୍ତା ବି ଆଉ ଭଲ୍ ଥି ସେ ତାଙ୍କର ଯିବାର ବାହାରିଲାନି ଖାଲି ନିଜର ମାନେ ଭାଇ ହିସାବରେ ସେମାନେ କେୟାରିଂ ହିସାବରେ ବସନ୍ ଆଉ ଭଲ୍ କଥାବାର୍ତ୍ତା ଭଲ୍ ମିଶାଗୁଲା କରିସନ୍ ଆଉ ଲାଗି ଭଲ୍ ଲାଗ୍ସି